ହ୍ୟାଲୋ ହଁ ହଁ ହଁ ହଁ ୱାଶିଂ ମେସିନ୍ କ'ଣ ଭଲ ସେ ବୁଲୁନି ସଫା ହେଇପାରୁନି ହଁ ହଁ ହଉ ହଁ ତା ୱେଲଣ୍ଡିଙ୍ଗ ଖରାପ ହେଇଯାଇଥିବ କି କ'ଣ ଗୋଟେ ହେଇଥିବେ ଯଦ୍ୱାରା ଦେଖିଲେ ଜାଣିବୁ ଆଉ ହଁ ହଁ ଆଉ କିଛି ତମର ଖରାପ ହେଇନି କି ହଁ ଅ ହଁ ଆମର ତ ଚାର୍ଜ ହେଉଛି ୱାଶିଂ ମେସିନ୍ ଚାର୍ଜ ତ ପାଞ୍ଚଶହ ଟଙ୍କା ଚାର୍ଜ ନବୁ ତା ଦେହରେ ଆଉ ଯଦି ସବୁ କ'ଣ ଖରାପ ହେଇଥିବ ତା'ହେଲେ ଆମେ ସେଇ ଚାର୍ଜ ବି ସେଇ ଜିନିଷ ଲଗାଇଲେ ମାନେ ପଇସା ନବୁ ହଁ ହଁ ଆଉ ଆଉ ଆଉ କିଛି କେଉଁ କେଉଁଠି ଘରଟା ଅ ହଁ ହଁ ହଁ କେତେବେଳେ ଗଲେ ଆପଣ କେତେବେଳେ ଥିବେ ଘରେ ସେଇ ଅନୁସାରେ ମୋତେ କହିଲେ ମୁଁ ଯିବି ହଁ ହଁ ହ ହଉ ହଉ ସକାଳେ ଗଲେ ହବ କି ସନ୍ଧ୍ୟାରେ ଗଲେ ହବ ଆଉ କହିବ ଆଉ ହଉ ହଉ ରଖୁଛି